ସାତଲକ୍ଷ ପଞ୍ଚସ୍ତରୀ ହଜାର ନଅଶହ ପନ୍ଦର ଦୁଇଶହ ତେଇଶି ଉଣେଇଶ ହଜାର ପାଞ୍ଚଶହ ପଞ୍ଚସ୍ତରୀ ତିନିଲକ୍ଷ ଅଠାନବେ ହଜାର ନଅଶହ ସତେଇଶି ସାତଲକ୍ଷ ତେପନ ହଜାର ପାଞ୍ଚଶହ ତେଇଶି